ଆମ ରାଜ୍ୟରେ ଆମ ରାଜ୍ୟରେ ଭ ଆମ ଜିଲ୍ଲା ହେଲା ଭଦ୍ରକ ଭଦ୍ରକ ଜିଲ୍ଲାରେ ଅଛି ଆମର ଆଖଣ୍ଡଳମଣି ଅଛି ଆରଡ଼ି ଅଛି ସେଠାରେ ଆମ ଗ୍ରାମରେ ରତାଙ୍ଗ ଗ୍ରାମ ରତାଙ୍ଗ ଗ୍ରାମରେ ଆମ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମନ୍ଦିର ଅଛି ସେଠାରେ ଆମର ଓ ଆମର ଅଛି ସେ ଆମର ସାଇ ବାବା ମନ୍ଦିର ଅଛନ୍ତି ସେଇ ସେଇଠି ଆମର ହନୁମାନ ମନ୍ଦିର ଅଛି ଏବଂ ଆହୁରି ଆମର ବାଲେଶ୍ବର ଜିଲ୍ଲାରେ ଅଛନ୍ତି ରେମୁଣାରେ ଅଛନ୍ତି ଆମର କ୍ଷୀରଚୋରା ଗୋପିନାଥ ମନ୍ଦିର ଅଛନ୍ତି ନୀଳଗିରିରେ ଅଛନ୍ତି ଜଗନ୍ନାଥ ମନ୍ଦିର ଅଛନ୍ତି ପଞ୍ଚଲିଙ୍ଗେଶ୍ବର ଅଛନ୍ତି ଆଉ ଶିବ ଠାକୁର ଅଛନ୍ତି ପଞ୍ଚଲିଙ୍ଗେଶ୍ବର ଶିବ ଲିଙ୍ଗ ଅଛନ୍ତି ଏବଂ ଆମ ଗ୍ରାମରେ ହନୁମାନ ମନ୍ଦିର ଅଛନ୍ତି ପୁରୀରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମଧ୍ୟ ଅଛନ୍ତି ଏବଂ ଆମ ଗ୍ରାମରେ ଗଡ଼ଗଡ଼େଶ୍ବର ମହାଦେବ ମନ୍ଦିର ଅଛନ୍ତି ଆମ ଗ୍ରାମରେ ବଦାନା ଗ୍ରାମରେ ଆମର ଅଛନ୍ତି ଶନିଶ୍ଚର ମନ୍ଦିର ଅଛନ୍ତି ସେଇଠି ଆମର ଆମ ଗ୍ରାମରେ ଏଇଠି ମୁଢୁକଢ଼ାଇରେ ଅଛନ୍ତି ଆମର ହେଇଟା ମଦନମୋହନ ଠାକୁର ଅଛନ୍ତି ଆଉ ଆମର ମଧ୍ୟ ଆମ ଗ୍ରାମରେ ଅଛନ୍ତି ବଂଶୀଧର ଠାକୁର ଅଛନ୍ତି ଆହୁରି ଅଛନ୍ତି ଆଉ ଆମର ଗଡ଼ଗଡ଼େଶ୍ବର ମହାଦେବ ମନ୍ଦିର ଅଛି ଆଉ ସେହି ଗ୍ରାମ ଠାକୁର ଗୁଡ଼ିକରେ ବହୁତ ଭଲ ଭଲ ପୂଜା ହୁଏ ଆମ ଗ୍ରାମରେ ଆଉରି ହନୁମା ଆମର ମଙ୍ଗ ମାଁ ମଙ୍ଗଳା ଅଛନ୍ତି ଯୋଗେଶ୍ବର ମନ୍ଦିର ଅଛନ୍ତି ଆଉରି ଆମର ଆମର ଯୋଗେଶ୍ବରୀ ମନ୍ଦିର ଅଛନ୍ତି ଆଉ ଆମର ମହାଦେବ ମନ୍ଦିର ଅଛି ଆହୁରି ଏଇଠି ଆମର ରାଧାକୃଷ୍ଣ ମନ୍ଦିର ଅଛି ଆଖଣ୍ଡଳୀ ମନ୍ଦିର ଅଛି ଦାଣ୍ଡକାଳୀ ଅଛି ଆଉ ଆମ ଗ୍ରାମରେ ଆଉ ତାରିଣୀ ସେଇଠି ଭଦ୍ରକରେ ତାରିଣୀ ଅଛନ୍ତି ଏଇ ସବୁ ମନ୍ଦିର ଆମ ଗ୍ରାମରେ ଅଛନ୍ତି